ମୁଁ ମଧ୍ୟମ ପିଢ଼ିର ଅଂଶ ମୁଁ ମୋ ପିଲାମାନେ ମଧ୍ୟ ଆମେ ମଧ୍ୟ ସବୁ ମଧ୍ୟମ ପିଢ଼ିର ଅଂଶ ପୁରୁଣା ପିଢ଼ି କହିଲେ ଆମ ପୂର୍ବପୁରୁଷ ଆମ ଜେଜେ ଜେଜେମା ଅମଳର ଅଂଶକୁ ଆମେ ପୁରୁଣା ପିଢ଼ି କହିଥାଉ ତା ସେମାନଙ୍କ ଚଳଣି ଆମ ଚଳଣି ଭିତରେ ବହୁତ ପାର୍ଥକ୍ୟ ଅଛି ଏ ଯେମିତି ସେମାନଙ୍କ ଚଳଣି ଥିଲା ବହୁତ ଅଲଗା ସେମାନଙ୍କ ଘର ଆମ ତାଙ୍କ ସେମାନଙ୍କର ଖାଇବା ପତ୍ର ସେମାନଙ୍କର ପୋଷାକ ପରିଧାନ ବହୁତ ଅଲଗା ସେ ସେମାନେ ଚାଳ ଘରେ ରହୁଥିଲେ ଚୁଲିରେ ରୋଷେଇ କରୁଥିଲେ କେଉଁଆଡ଼େ ବି ଯାଉନଥିଲେ ଏ ସହର କ'ଣ ଜାଣିନଥିଲେ ସେମାନେ ଗାଁରେ ରହୁଥିଲେ ଚାଷ ବାସ କରୁଥିଲେ ଚାଷ ଉପରେ ସବୁବେଳେ ନିର୍ଭର କରୁଥିଲେ ଆଉ ଆଜିର ଦୁନିଆର କହିବାକୁ ଗଲେ ସେମାନେ କିଛି ବି ଜାଣିନଥିଲେ ଯେହେତୁ ଯୁଗ ପରିବର୍ତନ ହେଲେ ସବୁକିଛି ଆମ ପାଖରେ ପରିବର୍ତ୍ତନଶୀଳ ତେଣୁ କରି ଆଜିକାଲିର ଯୁବକ ମାନେ ବି ବହୁତ ପାଠ ପଢ଼ୁଛନ୍ତି ସେମାନେ ବହୁତ ଶିକ୍ଷିତ ସେମାନେ ବିଭିନ୍ନ ବାଣିଜ୍ୟ କ୍ଷେତ୍ରରେ ଅଗ୍ରସର ସବୁ ଜିନିଷ ସେମାନଙ୍କ ପାଇଁ ପାଠ ପଢ଼ୁଛନ୍ତି ସବୁ ଜିନିଷ ଆମର ସରକାର ସବୁ ଯୋଗାଇ ଦେଉଛନ୍ତି ଆଉ ଆଜିକାଲି ଯୁବ ପିଢ଼ି ଆଉ ମହିଳାମାନଙ୍କ ଭିତରେ ଆମେ ଯଦି ପାର୍ଥକ୍ୟ ଦେଖିବା ଯୁବକମାନେ ଯାହାବି କରିପାରୁଛନ୍ତି ମହିଳାମାନେ ବି ମଧ୍ୟ ସେହିଆ କରିପାରୁଛନ୍ତି ସେତେବେଳେ ସ୍ତ୍ରୀ ଲୋକମାନଙ୍କୁ ଛାଡ଼ୁନଥିଲେ ମାନେ ଘରୁ କୁଆଡ଼େ ଯିବାକୁ ଦେଉନଥିଲେ କିନ୍ତୁ ଏବେ ସେସବୁ ନାହିଁ ମାନେ ପାଠ ପଢ଼ିଲେଣି ସେମାନେ ଚାକିରି କ୍ଷେତ୍ରରେ ଅଗ୍ରସର ହେଲେଣି ସବୁକିଛି ଠିକ ଠାକ ସେ କରିପାରୁଛନ୍ତି ତେଣୁ କରି ଯୁବ ପିଢ଼ି ଆଉ ପୁରୁଣା ପିଢ଼ି ଭିତରେ ବହୁତ କିଛି ପାର୍ଥକ୍ୟ ଅଛି